ଆଜ୍ଞା ଆଜ୍ଞା ଆଜ୍ଞା କହୁନାହାନ୍ତି

ଆଜ୍ଞା ଆଜ୍ଞା କହୁନାହାନ୍ତି

ଗୋଟେ ନା ଗୋଟେ ଗୋଟେ ସମସ୍ତଙ୍କୁ

ଆଜ୍ଞା ବିଜ୍ଞାନ ପାଇଁ ବିଜ୍ଞାନ ମେଳା ପାଇଁ ତ ବହୁତ ବହି ଆସିଛି ଆପଣ ଯଦି କହିବେ ଯୋଉ ବହି ବି ଚାହିଁବେ ନେଇପାରିବେ ଆପଣଙ୍କର ଓଡ଼ିଆ ମିଡ଼ିଅମ୍ ବହି ଦରକାର ନା ଇଂଗ୍ଲିଶ୍ ମିଡ଼ିଅମ୍

ଆଜ୍ଞା ଆପଣ ଗୋଟେ ନେଇଗଲେ ଆଜ୍ଞା ଆପଣ ଯଦି ଗୋଟେ ବି ନେଇଯିବେ ତାହେଲେ ସବୁ ପିଲା ସେଇଥିରେ ଉପକୃତ ହେଇପାରିବେ ତ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ଯୋଉ ବହି ଚାହିଁବେ ସେ ବହି ନେଇପାରିବେ ଆପଣ କିତାବ ମହଲ ନେଇଯାଆନ୍ତୁ ସେଇଟା ହିଁ ସବୁଠାରୁ ଭଲ ପ୍ରଡ଼କ୍ଟ ଆସିପାରିବ ଆପଣ ଏବେ ବି ଆସିଲେ ଏବେ ନେଇପାରିବେ ସବୁବେଳେ ଆଭେଲେବୁଲ୍ ଅଛି ବହି

ଆଜ୍ଞା ଆଜ୍ଞା ଆଜ୍ଞା ଆମ ପାଖରେ ତ ବହୁତ ସୁବିଧା ଅଛି ଆପଣ କେମିତି ନେବେ କୁହନ୍ତୁ ଆପଣ କେମିତିକା ବହି ନେବେ ପଇସା ଆପଣଙ୍କୁ କେତେ ଲାଗିବ ସେଇ ହିସାବରେ କହିଲେ ଆମେମାନେ ଆଜ୍ଞା ଆଜ୍ଞା ଗୋଟେ ପିସ୍ ପାଁଶହ ହଁ ହଁ ଆପଣ ଯେତିକି କହିବେ ଆମେ ଚାରିଶହ କି ତିନିଶହ ପଚାଶରେ ଦେଇପାରିବୁ ଆମେ ଆପଣଙ୍କୁ ଗୋଟେ ବହି ଦେଇଦେବୁ ଆପଣ ସେ ବହିକୁ ଗୋଟେ କେମିତି ୟୁଜ୍ କରିବେ ଆପଣ ହିଁ ଜାଣିଥିବେ କି ଆପଣ ସେ ପିଲାଙ୍କୁ ଫୋଟୋ ଉଠେଇଦେବେ କି ଆପଣ ସେମାନଙ୍କ ପାଇଁ ପ୍ରିଣ୍ଟ୍ ବାହାରକରିବେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ୍ କରେ ଆଜ୍ଞା ଆଜ୍ଞା ରଖନ୍ତୁ